ହଁ ମୁଁ ଜାଣିଥିବା କିଛି ରାଜନେତାଙ୍କ ବିଷୟରେ କହିପାରିବି ଯେମିତିକି ନବୀନ ପଟ୍ଟନାୟକ ସେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଟନ୍ତି ସେ ବହୁ ବର୍ଷ ଧରି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି ଏବଂ ଏବେବି ଅଛନ୍ତି ସେ ଏବେ ଆମ ରାଜ୍ୟରେ ଉନ୍ନତି ମୂଳକ କାର୍ଯ୍ୟ କରିଚାଲିଛନ୍ତି ଏବଂ କରୁଛନ୍ତି ସେ ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରିଛନ୍ତି ଏହା ପରେ ଆସୁଛନ୍ତି ସୁର ରାଉତରାୟ ସେ ଆମ ଜଟଣୀ ବିଧାୟକ ଅଟନ୍ତି ଜଟଣୀର ଉନ୍ନତିମୂଳକ କାର୍ଯ୍ୟ ପାଇଁ ସେ କାର୍ଯ୍ୟ କରିଥାନ୍ତି ଏହା ପରେ ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ସେ ଆମ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଅଟନ୍ତି ସେ ଶିକ୍ଷା ଶିକ୍ଷାକୁ ଡେଭଲପମେଣ୍ଟ କରିବା ପାଇଁ ତା'ଉପରେ କାର୍ଯ୍ୟ କରନ୍ତି ଏହା ପରେ ଅଶ୍ୱିନୀ ବୈଷ୍ଣବ ସେ ଆମ ରେଳ ମନ୍ତ୍ରୀ ଅଟନ୍ତି ସେ ରେଳ ରେଳ ରେଳ ଡେଭଲପମେଣ୍ଟ ପାଇଁ କାର୍ଯ୍ୟ କରିଥାନ୍ତି ଏହାପରେ ଆସୁଛନ୍ତି ନିରଞ୍ଜନ ପୂଜାରୀ ସେ ଆମ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଅଟନ୍ତି ସେ ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟ ସମସ୍ତଙ୍କର ଠିକ ରହିବା ପାଇଁ କାର୍ଯ୍ୟ କରନ୍ତି